ଗଞ୍ଜାମ ଜିଲ୍ଲାରେ ମୁଖ୍ୟ ଶିଳ୍ପ ଏବଂ ଅର୍ଥନୈତିକ ଉତ୍ସ ହେଉଛି କୃଷି ଆମ ଜିଲ୍ଲାର ଲୋକମାନେ ପ୍ରାୟତଃ ଅଧିକାଂଶ କୃଷି କାର୍ଯ୍ୟ କରୁଅଛନ୍ତି ଯାହାଫଳରେ କୃଷିକୁ ଆମେ ପ୍ରାଧାନ୍ୟ ଦେଉଛୁ ଏହି କୃଷି ଶିଳ୍ପ ଦ୍ୱାରା ଆମେ ମାନେ ନିଜର ସହିତ ଅନେକ ଲୋକଙ୍କ ଖାଦ୍ୟର ଯୋଗାଡ଼ କରିଥାଉ ଯଦି ଏହି କୃଷି ଆମ ଜିଲ୍ଲାରେ ହୋଇନଥାନ୍ତା ତା'ହେଲେ ଆମ ଜିଲ୍ଲାର ଲୋକମାନଙ୍କୁ ଖାଦ୍ୟ ପାଇଁ ଅନେକ ମୂଲ୍ୟ ଦେବାକୁ ପଡ଼ିଥାନ୍ତା ଯେହେତୁ କୃଷି ଆମ ଜିଲ୍ଲାରେ ହେଉଛି ତେଣୁ ଆମକୁ ସଠିକ୍ ମାନର ମୂଲ୍ୟ ଦେବାକୁ ପଡ଼ୁଛି